ହଁ କିଏ କହୁଛନ୍ତି ହଁ ହଁ ଆଜ୍ଞା ହଁ ଆଚ୍ଛା ହଁ ହଁ ହଁ ରହିବ ସେସବୁର ଚିନ୍ତା କରନ୍ତୁନି

ଆଚ୍ଛା ଆଚ୍ଛା ନା ଆମର ସେସବୁ ସୁବିଧା ଅଛି ଆମର ଯାହାର ଯେତେ ଯେଉଁ ଅସୁବିଧା ଅସୁବିଧା ହବ ଯାତ୍ରୀ ନେଇକି ଯେତେବେଳେ ଯାଉଛୁ ସୁବିଧା ଅଛି ଅସୁବିଧା ଅଛି ଭଲ ଅଛି ମନ୍ଦ ଅଛି ଛୋଟ ପିଲା ବାଟରେ ହଇରାଣ କରିବେ କେଉଁଠି ହିସାବ ଯିବାକୁ ଚାହିଁବେ କେଉଁଠି ଲାଟ୍ରିନ୍ ଯିବାକୁ କରିବାକୁ ଚାହିଁବେ ଟ୍ରିଠି ଖାଇବାକୁ ଚାହିଁବେ ଆମେ ସେସବୁ ଦେଖିକି ଜାଗା ରଖୁ ନିର୍ଦ୍ଧାରିତର ଜାଗାରେ ରଖୁ କିମ୍ବା ଏମର୍ଜେନ୍ସି କୌଣସି ଜାଗାରେ ହଠାତ୍କାର କିଛି ଦରକାର ପଡ଼ିଲା ସେସବୁ ବି ଆମେ ବନ୍ଦୋବୋସ୍ତ କରି ନେବୁ ଯାତ୍ରୀଙ୍କର ସୁବିଧା ଦେଖିକି ଆମେ ନେଉ ଆଚ୍ଛା ହଉ ଆମ ଲଙ୍ଗ ଲଙ୍ଗ ଜର୍ନିରେ ଆମର ଏହିସବୁ ସୁବିଧା କରାଯାଏ କାହିଁକିନା ମୁଁ ତ କଣ୍ଡକ୍ଟର୍ ହିସାବରେ ରହୁଛି ନା ଲଙ୍ଗ ଟୁର୍ରେ ଗଜପତିରୁ ବାହାରିକି ପୁରା ଲଙ୍ଗ ଟୁର୍ରେ ଆମେ ଯାଉଛୁ ହଁ ସେଇ ମୁଁ ଆପଣଙ୍କୁ କହିଲି ହଉ ହଁ ଠିକ୍ ଠିକ୍ ଭଲ କରିଛନ୍ତି ଆଚ୍ଛା ଆଚ୍ଛା ହଉ ହଉ